ହ୍ୟାଲୋ ଆଜ୍ଞା ନମସ୍କାର ହଁ ଆଜ୍ଞା ଏଇଟା ପାରିଜାତ ହୋଟେଲ୍କୁ ଲାଗିଛି ନା ଆଜ୍ଞା ହଁ ଆଜ୍ଞା ମୁଁ ଶଗଡ଼ାରୁ ଚିତ୍ତ ରଞ୍ଜନ ମଲ୍ଲିକ କହୁଛି ଆଜ୍ଞା ହଁ ଗୋଟିଏ ଆଜ୍ଞା ପାର୍ସଲ୍ଟିଏ ଅର୍ଡ଼ର କରିଥିଲି ଆଜ୍ଞା ଏଯାଏଁ ମୋ' ନାଇ ପହଞ୍ଚି ଆଜ୍ଞା ଜଲ୍ଦି କେମିତି ଟିକିଏ ପହଞ୍ଚିବ ତା'ର ବ୍ୟବସ୍ତା କରନ୍ତୁ ଆପଣ ଯେଉଁ ଡେଲିଭରି ବୟମାନଙ୍କୁ ରଖିଛନ୍ତି ସେମାନେ କେମିତି କିଏ ଜଲ୍ଦି ଆମର ନିକେ ସାମାନଟାକୁ ଟାଇମରେ ପହଞ୍ଚାଇବେ ସେ ସମୟ ପ୍ରତି ଟିକିଏ ଆପଣ ଟିକିଏ ଧ୍ୟାନ ଦିଅନ୍ତୁ ଆଜ୍ଞା ଏଇଟା କ'ଣ ଭଲ ଆଏ ଆମେ ଯେନୁ ଗୋଟିଏ ବିଶ୍ଵାସର ସହିତ ଆପଣଙ୍କ ଜାଗାରେ ଅର୍ଡ଼ର କରୁଛୁ ଟାଇମରେ କେମିତିକି ଜିନିଷଟା ପହଞ୍ଚିବ ଆରାମରେ ଅସୁବିଧା ପରିସ୍ଥିତି କି ଆମେ କେମିତି କରି ଟାଇମ ମେଣ୍ଟେନ କରିବୁ ତ ଆପଣ ଟିକିଏ ସେ ପ୍ରତିକି ଟିକିଏ ଧ୍ୟାନ ଦିଅନ୍ତୁ ଆଜ୍ଞା ଆଉ ଯଦି ହୋଇପାରିବ ବୋଇଲେ ଜଲ୍ଦି ଆପଣଙ୍କର ସେହି ଡେଲିଭରି ବୟ ମାନଙ୍କୁ କୁହନ୍ତୁ ଆମର ନିକେ ସାମାନଟାକୁ ଜଲ୍ଦି କରି ପହଞ୍ଚାଇବେ ତ ଏଇଟା ହେଉଛି କଥା ଆଜ୍ଞା ନହେଲେ ଆମର ଅସୁବିଧା କିଛି ଅସୁବିଧା ନାହିଁ ଆପଣ ଟିକିଏ ଧ୍ୟାନ ଦିଅନ୍ତୁ ଏଥିପ୍ରତି